ହଁ ଆମ ଅଞ୍ଚଳରେ ବହୁତ ପ୍ରକାର ସୁଇଟ୍ ଷ୍ଟଲ୍ ଅଛି ବରା ପିଆଜି ଆଳୁଚପ ଏସବୁ ପ୍ରକାର ଖାଦ୍ୟ ଅଛି ପ୍ରତିଦିନ ହୁଏ ପର୍ଯ୍ୟଟକ ମାନେ ବି ହଁ ଭଲ ଭାବରେ ଚେଷ୍ଟା କରିପାରିବେ କାରଣ ବରା ଆଳୁଚପ ଏସବୁ କରିବା ବହୁତ ସହଜ ତେଣୁ ସେମାନେ ବି ମଧ୍ୟ ଚାହିଁଲେ ବରା ଆଳୁଚପ ସିଙ୍ଗଡ଼ା ଭାତ ଡାଲମା ଛେନାପୋଡ଼ ବିଭିନ୍ନ ପ୍ରକାର ପିଠା ମିଠା ଇତ୍ୟାଦି ତିଆରି କରିପାରିବେ ବହୁତ ସହଜ ପର୍ଯ୍ୟଟକ ମାନେ ଚାହିଁ ତିଆରି କରିପାରିବେ ଏସବୁ ବି ଆମ ଗାଁର ଦୋକାନରେ ବହୁତ ସବୁଦିନ ଏହି ପ୍ରକାର ଖାଦ୍ୟ ତିଆରିିବେ ପର୍ଯ୍ୟଟନ ଚାହିଁଲେ ବି କରିପାରିବେ